ଆମ ଅଞ୍ଚଳର ଷ୍ଟାଡ଼ିୟମ କିମ୍ବା ମଇଦାନ ଭିତରୁ ବାରିପଦାର ଷ୍ଟାଡ଼ିୟମ ବଡ଼ ଷ୍ଟାଡ଼ିୟମ ଏବଂ ସେଠାରେ ବର୍ଷକୁ ଦୁଇଥର କ୍ରୀଡ଼ା ପ୍ରତିଯୋଗିତା ହୋଇଥାଏ କ୍ରିକେଟ୍ ଏବଂ ଫୁଟବଲ୍ କ୍ରିକେଟ୍ ପ୍ରତିଯୋଗିତା ମାର୍ଚ୍ଚରୁ ଏପ୍ରିଲ ମାସ ଭିତରେ ଏବଂ ଫୁଟବଲ୍ ପ୍ରତିଯୋଗିତା ସେପ୍ଟେମ୍ବରରୁ ନଭେମ୍ବର ମାସ ଭିତରେ ଅନୁଷ୍ଠିତ ହୋଇଥାଏ ସେଠାରେ ଆମ ରାଜ୍ୟ ଏବଂ ଅନ୍ୟ ରାଜ୍ୟଗୁଡ଼ିକର ଖେଳାଳି ମଧ୍ୟ ଉପସ୍ଥିତ ହୋଇଥାନ୍ତି ଏବଂ ସେଠାରେ ନିଜର ଖେଳକୁ ପ୍ରଦର୍ଶନ କରି ବଡ଼ ବଡ଼ ପ୍ରାଇଜ୍ର ହକଦାର୍ ମଧ୍ୟ ହେଇଥାନ୍ତି ଏବଂ ସେଠାରେ ଥିବା ଲୋକମାନେ ମଧ୍ୟ ଅଧିକ ଅଧିକରୁ ଅଧିକ ଖେଳ ଦେଖିବା ପାଇଁ ଆସିଥାନ୍ତି ଏବଂ ସେହି ପାଖରେ ଥିବା ବଡ଼ ବଡ଼ ଖେଳାଳି ମଧ୍ୟ ସେହି ଖେଳକୁ ଅନୁଭବ କରିଥାନ୍ତି ଏବଂ ସେଠାରେ ହେଉଥିବା ଏହି ଦୁଇଟି ପ୍ରତିଯୋଗିତା ହେଉଛି ବଡ଼ ପ୍ରତିଯୋଗିତା ଏହା ଗୋଟିଏ ଷ୍ଟାଡ଼ିୟମ କିମ୍ବା ଗୋଟିଏ ସୁନ୍ଦର ପଡ଼ିଆ ମଧ୍ୟରେ ଅନୁଷ୍ଠିତ ହୋଇଥାଏ ଏବଂ ଏହାକୁ ପରିଚାଳନା କରିଥାନ୍ତି ଗୋଟିଏ ସୁନ୍ଦର ଅନୁଷ୍ଠାନ ଯାହା ଗୋଟିଏ ବଡ଼ ଅନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବନାହିଁ ତାହା ଗୋଟିଏ ବଡ଼ ଅନୁଷ୍ଠାନ ଯାହା ସରକାରଙ୍କ ଦ୍ୱାରା ଅନ୍ତର୍ଭୁକ୍ତ ହୋଇଥାଏ ଏବଂ ଖେଳାଳି ଖେଳାଳିଗୁଡ଼ିକ ବଡ଼ବଡ଼ ପ୍ରାଇଜ୍ ନେଇକି ଯାଇଥାନ୍ତି ଏବଂ ତାସହିତ ତାଙ୍କର ରହିବା ଖାଦ୍ୟପେୟ ଏବଂ ଆସବାବପତ୍ର ମଧ୍ୟ ତାଙ୍କୁ ବିନା ମୂଲ୍ୟରେ ଯୋଗାଇଦିଆଯାଏ ଏହାଫଳରେ ଆମ ଅଞ୍ଚଳର ହେଉଥିବା ଏହି ବଡ଼ ପ୍ରତିଯୋଗିତାରୁ ବହୁତ ଲୋକଙ୍କୁ ଶିକ୍ଷା ମଧ୍ୟ ପ୍ରଦାନ ହୋଇଥାଏ